ହଁ ଆମେ ସମୁଦ୍ର ନିକେ ମାଛ ଧରିଯି ଯାଏସୁଁ ଆରୁ ସେନୁ ବହୁତ୍ ବିପଦର ସମ୍ମୁଖୀନ ହେବାର୍କେ ପଡ଼୍ସି ଯେନ୍ତାକି ଡଙ୍ଗାରେ ଆମେ ମାଛ ମାରି ଗଲା ବେଲ୍କେ ଡଙ୍ଗା ଲେହେଟେଇ ଯିବାର୍ ଚାନ୍ସ ଥିସି ଯଦି ଲେହେଟି ଗଲା ଆମେ ମରି ବି ଯାଏସୁଁ ତ ଆମେ ସେସବୁକେ ସେ ବିପଦ୍କେ ସମ୍ମୁଖୀନ ହେଇକରି ଆମେ ସହିକରି ଆମର୍ ମାଛ୍ଟା ଧର୍ସୁଁ ଆଉ ଆମେ ମାଛ୍ ଧରିସାର୍ଲା ପରେ ପେଟି କେ ଭର୍ତ୍ତି ଗାଡ଼ିରେ ଲଦି ଆମେ ଆମର୍ ରୋଜ୍ ବଜାର୍ ନିକେ ଯେନ୍ଟାକି ଆମର୍ ପାଖର୍ ବଜାର୍ ରୋଦ୍ ବଜାର୍ ତାହାକେ କର୍ସୁଁ ଶୁକ୍ରବାର୍ ଦିନ ସେ ବଜାର୍ଟା ଶୁକ୍ରବାର୍ ଦିନ ବସ୍ସି ବଲିକରି ଶୁକ୍ରବାର୍ ବଜାର୍ କହେସୁଁ ଲେକିନ୍ ରୋଦ୍ ଗାଁରେ ସେ ବଜାର୍ଟା ଅଛେ ସେ ବଜାର୍କେ ଆସିିକରି ଯେନ୍ ଗାଡ଼ିରେ ଆନିଥିମୁ ସେ ମାଛଟାକେ ତାହାକେ ଉତ୍ରାମୁ ଆରୁ ମାଛ୍କେ ଆମେ କାଟ୍ମୁ ସଫା କର୍ମୁ ଆଉ କାଟ୍ମୁ ସେତାକେ ଆମେ ଗ୍ରାହକ୍କେ ବିକ୍ମୁ ଯେନ୍ଟାକି ସେମାନେ ଘିଣ୍ବେ ଆମର୍ନୁ ନେବେ ଆମେ କହେମୁ କି ଇ ମାଛ୍ ଖାଏଲେ ଆମର୍ ଦେହେ ଲାଗି ବହୁତ୍ କିଛି ପ୍ରୋଟିନ୍ ଦେଇପାର୍ବା ଶକ୍ତି ଦେଇପାର୍ବା ଇଟାକେ ଆମେ ଇଟା କର୍ସୁ ଆରୁ ଆମେ ବଜାର୍କେ ଯାଇ କରି ମାଛ୍କେ କାଟି କରି ବିକ୍ସୁଁ ଆଉ ଆମେ ତାର୍ ପୋଷଣ୍ କର୍ସୁଁ ସେ ପଇସାକେ ଆମେ ଘିନିିକରି ରହେସୁଁ ଖାଏସୁଁ